ମୋ ମତରେ ଗ୍ରାମାଞ୍ଚଳରେ କୃଷି ଶିଳ୍ପ ଉନ୍ନତି ପାଇଁ ମୋ ମତରେ ଆମ ଆମ ଗ୍ରାମରେ ଆମ ଗ୍ରାମରେ ରାଇସ୍ ମିଲ୍ ସାର ଫ୍ୟାକ୍ଟରୀ ଧାନ ଗବେଷଣା ଶିଳ୍ପ ଏସବୁ ପ୍ରତିଷ୍ଠା ହେଲେ ଆମ ଗ୍ରାମାଞ୍ଚଳର ଚାଷୀମାନଙ୍କୁ ତାଙ୍କ ହିସାବର ସାର ବି ସେମାନେ ତାଙ୍କ କ୍ଷେତରେ ଦେଇପାରନ୍ତି ଆଉ ରାଇସ୍ ମିଲ୍ ସେମାନେ ବିଭିନ୍ନ ପ୍ରକାରର ଧାନ ଧାନ ଫ୍ୟାକ୍ଟରୀ ରାଇସ୍ ମିଲ୍ରୁୁ ଆଣିକି ସେମାନେ କରିପାରନ୍ତି ଆଉ ଆଉ ବିଭିନ୍ନ ଫ୍ୟାକ୍ଟରୀ ବି ଆମ ଗ୍ରାମ ଗ୍ରାମରେ ହେଲେ କୃଷିମାନଙ୍କୁ ବହୁତ ଭଲ ଏସବୁ ଆମ ଗ୍ରାମରେ ମୋ ମତରେ ଆମ ଗ୍ରାମରେ କୃଷିଶିଳ୍ପର ଉନ୍ନତି କରାଯାଏ